ସବୁଦିନ ଭଳି ଆମେ ମାଛ ମାରିବାକୁ ପାରାଦୀପ ବନ୍ଦର ଯାଉ ଦିନେ କ'ଣ ହେଇଛି ନା ଦିନେ ମାଛ ମାରିବାକୁ ଆମେ ଯାଇଥିଲୁ ଗଲାବେଳେ ଆମେ ଗଲାବେଳେ ଆମେ ସାଙ୍ଗରେ ଖାଦ୍ୟ ସାମଗ୍ରୀ ପାଣି ସବୁ ନେଇକିନି ଯାଇଥାଉ ହଟାତ୍ ପାଞ୍ଚ ଦିନି ପରେ କାଳବୈଶାଖୀ ଆସିଲା କାଳବୈଶାଖୀ ଆସିଲା ଆମକୁ କିନ୍ତୁ ସୂଚନା ହିଁ ନଥିଲା କାଳବୈଶାଖୀ ମେଘ ହଟାତ୍ ମାଡ଼ି ଆସିଲା ତାପରେ ଆମକୁ ୱାଲେସ୍ ମାଧ୍ୟମରେ ଖବର ଆସିଲା ଯେ କି ଘୁର୍ଣ୍ଣିବଳୟ ହବାରେ ସମ୍ଭାବନା ଅଛି ମତ୍ସ୍ୟଜୀବି ମାନେ ଆପଣ ଯେଉଁ ମଝି ସମୁଦ୍ରରେ ଅଛନ୍ତି ସେମାନେ ତୁରନ୍ତ କୂଳକୁ ଚାଲିଆସ ତାପରେ ଆମେ କ'ଣ କରିବୁ ଭାବିଲୁ ତାପରେ ଆମେ ୱାଲେସ୍ ମାଧ୍ୟମରେ କୂଳକୁ ଚାଲିଆସିଲୁ ବାତ୍ୟା ଆଶ୍ରୟ ସ୍ଥଳୀ କୁ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଆସି ଆମେ ସେଠାରେ ରହିଲୁ ତାପରେ ଦୁଇ ଦିନ ପରେ ଦୁଇ ଦିନ ପରେ ଆମେ ମେଘ ଝଡ଼ ତୋଫାନ ସବୁ କମ୍ ହୋଇ ଗଲାପରେ ଆମେ ଆମ ଗନ୍ତବ୍ୟ ସ୍ଥଳକୁ ଫେରିଆସିଲୁ ଏମିତିକି ମାଛ ମାରିବା ମାଧ୍ୟମରେ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଥାଏ